ଆମର ଓଡ଼ିଶୀ ନୃତ୍ୟ ସାଧାରଣତଃ ଆଜିକାଲି ବୁଡ଼ି ବୁଡ଼ି ଯାଉଛି ତାହାକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି ଏହାକୁ ସଂରକ୍ଷଣ କରି ରଖିବା ଆମର ବହୁତ ଜରୁରୀ ଅଛି ଏହା ସହିତ କାଠ କଣ୍ଢେଇ ମଧ୍ୟ ଧୀରେ ଧୀରେ ଏଇ କଳାକୃତି ବୁଡ଼ିବାକୁ ଯାଉଛି କାଠ କଣ୍ଢେଇର ସାଧାରଣତଃ ଆଜିକାଲି କେହି ଗ୍ରହଣ କରୁନାହାନ୍ତି କିନ୍ତୁ ବହୁତ ସୁନ୍ଦର କାମ ସିଏ ତାହାକୁ ସଂରକ୍ଷଣ କରିବା ବହୁତ ଦରକାର ଅଛି